ହ୍ୟାଲୋ ମୁଁ କହିଲି ଯୋଉ ପ୍ରଶାନ୍ତି ବୁକ୍ ଷ୍ଟୋର୍ ରେ ମୋ କଲ୍ଟା ଲାଗିଛି କି ହଁ ଶୁଣୁ ନାହାନ୍ତି ମୁଁ କ'ଣ ପାଇଁ ଆପଣଙ୍କ ପାଖକୁ ଆସିଛି କହିବି କି ମୁଁ ଦଶ କୋଡ଼ିଏଟା ପିଲାଙ୍କୁ ଟିଉସନ୍ କରୁଛି ତାଙ୍କର ବହି ବହୁତ ଦରକାର ହେଉଛି ମୁଁ ଭାବିଲି ଆପଣଙ୍କ ଷ୍ଟୋର୍ ରୁ ନେଇଗଲେ ହେବ ସବୁ ବହୁତ ବହି ଆପଣଙ୍କର ଆଭେଲେବୁଲ୍ ହେଇପାରିବ ଆଜ୍ଞା ଆଜ୍ଞା ଶୁଣୁନାହାନ୍ତି ଆଉ ଦଶମର ସଂସ୍କୃତ ବହିଟା ମିଳିବ ଶୁଣୁ ନାହାନ୍ତି ଯଦି ଚିରା ଛିଣ୍ଡା ବହି ପଢ଼ିବ ସେମିତି କିଛି ଅସୁବିଧା ହେବକି ହଉ ତାହେଲେ ଇଏ ତ ଗୋଟେ ଭଲ କଥା ହେଲା ମ୍ୟାମ୍ ଆଉ ଗୋଟେ କଥା ଶୁଣୁ ନାହାନ୍ତି ଧର ଆପଣଙ୍କ ପାଖରେ ସବୁ ଯୋଉ ମାଲ୍ ରା ଏକ୍ସଟ୍ରା ଏକ୍ସଟ୍ରା ଅଛି ମାନେ ଧରନ୍ତୁ ଆମକୁ କୋଡ଼ିଏଟା ଜାଗାରେ ତିରିଶ୍ଟା ଦରକାର ହେଲେ ଆପଣଙ୍କ ପାଖରେ ତିରିଶ୍ଟା ବହି ସବୁ ଦରକାର ହେବ ମାନେ ଆଭେଲେବୁଲ୍ ହେବ ହଉ ତାହେଲେ ମ୍ୟାମ୍ ତାହେଲେ ଏଇଟା ଗୋଟେ ଭଲ କଥା ଆଉ ଆପଣଙ୍କର ସବୁ ରେଟ୍ କେତେ ରହୁଛି ଟଙ୍କା ପଇସା କ'ଣ ଖବର ଟିକିଏ କହୁନାହାନ୍ତି ସେଇଟା ତ ମେନ୍ କଥା ନା ଶୁଣନ୍ତୁ ଆମେ ଯଦି ନେବୁ ପଞ୍ଚମ ଶ୍ରେଣୀରୁ ଆରମ୍ଭ କରିକି ଦଶମ ଯାଏଁ ଧର ମୋର ପଞ୍ଚମ ଶ୍ରେଣୀରେ ପାଞ୍ଚଟା ପିଲା ପଢ଼ୁଛନ୍ତି ଗୋଟେ ପିଲାର ପାଞ୍ଚଟା ବହି ପାଞ୍ଚ ଜଣ ପିଲାଙ୍କର ପଚିଶଟା ବହି ପଞ୍ଚମ ଶ୍ରେଣୀର ପଚିଶଟା ଷଷ୍ଠ ଶ୍ରେଣୀର ପଚିଶଟା ସପ୍ତମ ଶ୍ରେଣୀର ପଚିଶଟା ଅଷ୍ଟମ ଶ୍ରେଣୀର ପଚିଶଟା ନବମ ଦଶମ ଟୋଟାଲି ଛଅ ଗୁଣନ ପଚିଶ ଏତିକି ବହି ଆମେ ନେବୁ ଏତିକି ଆପଣଙ୍କ ପାଖରେ ହେବ ନା ନାଇ ତାହେଲେ ଏଇଟା ଭଲ କଥା କିନ୍ତୁ ଟିକିଏ ପଇସା ବିଷୟରେ ଟିକିଏ କ'ଣ କହୁନାହାନ୍ତି ଆମେ କେମିତି ଆପଣ ଯଦି ଶସ୍ତା ନେବେ କି ଅଧିକ ଆମଠୁ ବଢ଼େଇ ଚଢ଼େଇ ଠକିକି ନେଇଯିବେ ସେଟା ବି ଆମେ କହି ବୁଝିବୁନା ଆଗରୁ ହଁ ଯେ ତଥାପି ହଁ ଯେ ଶୁଣୁ ନାହାନ୍ତି ତଥାପି ଦଶମ ଶ୍ରେଣୀ ବହିର କେତେ ନେବେ ଗୋଟେ ପିସ୍ ଆମ ଆଡ଼େ ତ ପନ୍ଦର ଟଙ୍କା ନେଉଛନ୍ତି ଆପଣ ତିରିଶ ଟଙ୍କା କ'ଣ ନେଉଛନ୍ତି ଏତେ ରେଟ୍ ସେଇ ଯୋଗୁଁ ତ ଆମେ ମରୁଛୁ ଆଉ କାରଣ ଆମେ ତ ଆଉ କୋଉଠି ପାଉନୁ ବୋଲି ତ ଆପଣଙ୍କ ପାଖକୁ ଆସୁଛୁ ଆପଣ ଯଦି କହିବେ ଏତେ ରେଟ୍ ଆମେ ଆଉ କୁଆଡ଼େ ଯିବୁ ଏତେ ପିଲାଙ୍କ ପାଇଁ ବହି ଆପଣଙ୍କ ଟିକେ ଦୟା ଭାବ ଦେଖେଇବା କଥା କି ଆଟ୍ଲିଷ୍ଟ୍ ଆପଣ ପଚିଶ ଟଙ୍କା ନିଅନ୍ତୁ ହଉ ହଉ ହଉ ତାହେଲେ ଶୁଣନ୍ତୁ ମ୍ୟାମ୍ ଆମେ ଆପଣଙ୍କ ପାଖକୁ କାଲି ଯାଇକି ପୁରା ଡିଟେଲ୍ସ ଆମେ କଥା ହେଇଯିବା ଆଉ ହେଲା ହଉ ହଉ ତାହେଲେ ରଖିଲି ମ୍ୟାମ୍ ନମସ୍କାର ଆଁ ହଉ ହୁଁ